ହଁ ଆଶିଷ ତୁମର ଯେଉଁ ଡ୍ରାଇଭର ଡ୍ରାଇଭର୍ ଠିକ୍ କାମ କରୁଛି ତମେ ଠିକ୍ ଟାଇମ୍ରେ ମୋତେ ଆଣିକିରି ଠିକ୍ ଜାଗାରେ ଯେଉଁ ଭୁବନେଶ୍ୱର ଏୟାରପୋର୍ଟ୍ରେ ପହଞ୍ଚିଛ ଭଲ ଠିକ୍ ଟାଇମ୍ ଏଗ୍ଜାକ୍ଟଲି ଟାଇମ୍ରେ ତୁମେ ପଠେଇଛ ଏବଂ ତମର ଯେଉଁ ଟ୍ରାଫିକ୍ ନିୟମ ଅନୁସାରେ ଗାଡ଼ି ଚଲାଇବା ତମର ବ୍ୟବହାର ନୀତି ଆଚାର ବହୁତ ମୋତେ ବହୁତ ଭଲ ଲାଗିଲା ତେଣୁ ମୁଁ ଚାହୁଁଛି ଆଉ ଯେଉଁ ଗାଡ଼ି ମୋର ସବୁ ପସନ୍ଦ ନୁହଁ ଆପଣଙ୍କ ଗାଡ଼ିଚଲା ବହୁତ ଭଲ ଲାଗୁଛି ଆଶିଷ ତୁମେ ତୁମ ନମ୍ବର୍ ମଧ୍ୟ ମତେ ଦିଅ ଯେଉଁଠି ମୋର ଆବଶ୍ୟକ ମୋର ପଡ଼ିବ ମୁଁ ତୁମକୁ ଫୋନ୍ କରି ଡ଼ାକିବି ହଉ ଠିକ୍ ଅଛି